ଆମ ଅଞ୍ଚଳରେ ବିଭିନ୍ନପ୍ରକାରର ଶିଶୁ ବିଦ୍ୟାମନ୍ଦିରମାନ ଅଛି ଯେଉଁଟାକି ହେଉଛି ଆମ ରବୀନ୍ଦ୍ର ସ୍କୁଲ୍ ଶିଶୁ ବିକାଶ ସ୍କୁଲ୍ ଯେଉଁଠିକି ପିଲାମାନଙ୍କୁ ଶିଖାଯାଏ ଇଞ୍ଜିନିୟରିଂ କ୍ଷେତ୍ରରେ ସେ କେମିତି ଆଗକୁ ଯିବେ ବିଜ୍ଞାନ କ୍ଷେତ୍ରରେ ସେ କେମିତି ଆଗ ଆଗକୁ ଯିବେ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ କେମିତି ଆଗକୁ ଯିବେ ଏସବୁ ତାଙ୍କୁ ଶିଖାଯାଏ